ହ୍ୟାଲୋ ଭାଇ ଆପଣ ଜଗନ୍ନାଥ ଟ୍ରାଭେଲ୍ସରୁ କହୁଥିଲେ କି ଆଉ ଏବେ ମୁଁ କହିବାକୁ ଚାହୁଁଛିକି ମୁଁ ଯେଉଁ କାର୍ଟା ବୁକିଂ କରିଥିଲି ଜଗନ୍ନାଥ ଟ୍ରାଭେଲ୍ସ ବେଲେ ଅନ୍ଲାଇନ୍ ବୁକିଂ କରିଥିଲି ଆମର ନା ଭାଇ ଟିକିଏ ଅସୁବିଧା ହଅଇଗଲା ମୁଁ ଯେଉଁ ଯାଇଥାନ୍ତି ଭୁବନେଶ୍ଵର ଯେଉଁ ମେଡ଼ିକାଲ୍ କାମ ପଡ଼ିଥିଲା ବର୍ତ୍ତମାନ ଭାଇ ମୋ ଭାଇ ସେଠିକି ପଳାଇଛନ୍ତି ବର୍ତ୍ତମାନ ମୋର ଭାଇ କିଛି କାମ ନାହିଁ ସେଇଠି ମୁଁ ପରେ ଯିବି ଚାରି ଦିନ ପରେ ମୁଁ କହିବାକୁ ଚାହୁଁଛିକି ମୋର ବର୍ତ୍ତମାନ ଭାଇ ପାଞ୍ଚ ଦିନ ପରେ ମୋର କାମ ପଡ଼ିବ ତ ମୁଁ ଚାହୁଁଛି କି ମୋର ଏବେ ଯୋଉ କାର୍ ବୁକିଂଟା କ୍ୟାନ୍ସେଲ୍ କରିଦିଅନ୍ତୁ ନାହିଁ ଆଉ ମୋତେ ଏବେ ନା ମୋ ଫୋନ୍ପେ'ରେ ନା ମୋତେ ପଇସା ରିଟର୍ନ୍ କରିଦିଅନ୍ତୁ ଭାଇ ଆଉ ଯଦି ହେଉନି ମୋତେ ଫୋନ୍ କରନ୍ତୁ ଭାଇ ମୁଁ ଆସିକି ଆପଣଙ୍କ ପାଖରୁ କ୍ୟାସ୍ ନେଇଯିବି ଆପଣ ଯାହା ବି ଆପଣ ସୁବିଧା ହେବ ସେଟା ଆପଣ କରିପାରିବେ କାହିଁକିନା ଭାଇ ଖରାପ ଭାବିବେନି କାହିଁକି ମୋର ଭାଇ ମୋ ଭାଇ ଯିଏ ଅଛନ୍ତି ସିଏ ବି ଆସୁଛନ୍ତି ଗୁଜୁରାଟରୁ ତ ମୋତେ କହିଲେ ତୁ ଆସିବୁନି ତୋର ଏବେ କାମ ନାହିଁ ଘରେ ସୁବିଧା ଅସୁବିଧା ଅଛି ତୁ ରହିଯା ଆଉ ବର୍ତ୍ତମାନ ମୁଁ ଦେଖିନେଉଛି ସେଥିପାଇଁ ବଡ଼ ଭାଇ ଆସିଛି ବୋଲି ତାଙ୍କ ମା' ବି ଆସିଛନ୍ତି ତ ସେଥିପାଇଁ ଅଛନ୍ତି ବୋଲି ମୋର ଯିବାର ଆବଶ୍ୟକତା ନାହିଁ କିଛି ସେଥିପାଇଁ ମୁଁ ରହିଯାଇଛି ଆଉ ବର୍ତ୍ତମାନ ଯଦି ହଉଛି ଆପଣ ମୋତେ ଭାଇ କଲ୍ କରିକି ଫୋନ୍ପେ' ରିଟର୍ନ୍ କରିଦିଅନ୍ତୁ ନଚେତ୍ ହେବ ଯଦି ମୁଁ ଆପଣଙ୍କ ପାଖକୁ ଆସୁଛି ମୋତେ କ୍ୟାସ୍ ଦେଇଦେବେ କ୍ୟାସ୍ ବି ଯଦି ନହେବ ଆପଣ ଯାହା ବି ନେଟ୍ ପେମେଣ୍ଟ୍ କି ଯାହା ବି କରିପାରିବେ ମୁଁ ତାହା ରାଜି ଅଛି ଭାଇ ନେବାକୁ